ଦେଖୁନ୍ ସାଧାରଣତଃ ଡ଼େଙ୍ଗୁ ଜ୍ୱର ଯେତେବେଲେ ହେଉଛେ ଦେହେ ମାନ୍ଙ୍କର୍ନେ ବ୍ଲାକ୍ ସ୍ପଟ୍ ବ୍ଲାକ୍ ସ୍ପଟ୍ ହେଇଯିବା ଜର୍ ହେବା ତା'ପ୍ରେ ଆମେ ଡେରି ନାଇଁ କରିକିରି ଯେତେ ଜଲ୍ଦି ହେବା ଡ଼କ୍ଟର୍ଙ୍କର୍ ପରାମର୍ଶ ନେଇକିରି ଟ୍ରିଟ୍ମେଣ୍ଟ୍ ହେବାର୍ ଟା ଟ୍ରିଟ୍ମେଣ୍ଟ୍ ହେଲେ ଭଲ୍ ବେଶୀରୁୁ ବେଶୀ ହେଇଗଲା ପରେ କାଁ'ଯେକି ତା'ପ୍ରେ ବ୍ଲଡ଼୍ ବି ଦେବାର୍ ପଡ଼୍ବା ତ ସେଇଥିର୍ଲାଗି ଆମେ ଡେଙ୍ଗୁ ହେଲା ମାତ୍ରକେ ସାଙ୍ଗେସାଙ୍ଗେ ଡ଼କ୍ଟର୍ର ପରାମର୍ଶ ନେଇକି ନିକଟରେ ଥିବା ଯେନ୍ ପ୍ରାଥମିକ୍ ସ୍ୱାସ୍ଥ୍ୟ କେନ୍ଦ୍ର ହେଉ ହେନ୍କେ ଯାଇକରି ଡକ୍ଟର୍କେ ଚେକ୍ ଅପ୍ କରିକିରି ଟ୍ରିଟ୍ମେଣ୍ଟ୍ ହେଇଯିବାର୍'ଟା ଭଲ୍ ଆଉ ମେଲେରିଆ ଦେଖୁନ୍ତ୍ ମେଲେରିଆ ନାଇଁ ହେବାର୍ ଲାଗି କା'ଣା କର୍ମା ସାଙ୍ଗେ ସାଧାରଣତଃ ମ ମଶା ମାଛିରୁ ଟିକେ ଦୂରେ ରହେମା ଯେନ୍ତାକି ଦେଖୁନ୍ ପାଖରେ ହେଲା ଆମେ ଡେଲି ନିତି ଦିନ୍ କା'ଣା ମଶାରୀ ୟୁଜ୍ କର୍ବାର୍ ଜରୁରୀ ତା'ର୍ ପରେ ଯେତେ ପାଖ୍ରେ ଆମର୍ ନାଲି ନର୍ଦ୍ଦମା ଅଛେ ସେ ଜାଗାରେ ବ୍ଲିଚିଂ ପାଉଡ଼ର୍ ଟିକେ ଟିକେ ଦେବାର୍ କଥା ସଫା ସୁତର୍ ରଖ୍ବାର୍ କଥା ଅଲିଆ ଆବର୍ଜନା ନାଇଁ କରିକିରି ଘରର୍ ଚାରିଆଡ଼େ ସବୁଆଡ଼େ ଟିକେ ସଫା ସୁୁତ୍ରା ରଖ୍ଲେ ମେଲେରିଆ ଦାଉରୁ ବଞ୍ଚି ପାର୍ମା ତା'ପ୍ରେ ବେଶୀ ଖାସ୍ କରିକି ବର୍ଷା ମାସରେ ଯେତେବେଲେ ବର୍ଷା ହେଇକିରି ନାଲା ନର୍ଦ୍ଦମାରେ ପାଣି ଜମା ରହିଯାଉଛେ ସବୁଆଡ଼େ ରହିଯାଉଛେ ସେତେବେଲେ ସେ ଡ୍ରେନ୍ ଗୁଡ଼ିକୁ ଟିକେ ସାଫ୍ କରିଦେଲେ ସାଫ୍ ସୁତ୍ରା ରଖ୍ଲେ ପାଣି ଯେତେବେଲେ ବାହାରିଯିବା ସଫା ହେଇଯିବା ତ ସେ ଜାଗାରେ ସାଧାରଣତଃ ମଶାମାନେ ବି ବେଶୀ ରହି ନାଇ ପାରନ୍ ଆଉ ବେଶୀ ପାଣି ଜମା ହେଇଯିବା ନାଲ ନାଲା ନର୍ଦ୍ଦମାରେ ତାହେଲେ ସେନୁ ଜାଗାରେ ମଶା ମଶା ମାଛି ରହେବେ ଅଣ୍ଡା ଦେବେ ବଂଶ ବିସ୍ତାର୍ କର୍ବେ ଯାହାଦ୍ୱାରା କିି ଆମର୍ ପରିବାର ଆଖପାଖ ସମସ୍ତଙ୍କେ ବି ମେଲେରିଆ ହେବାର୍ ବହୁତ ଚାନ୍ସେସ୍ ଥିସି ଆଉ ଯଦି ମେଲେରିଆ ହେଇଗଲା ୱାନ୍ସ ତ ଆମେ ତା'କେ ସେଟା ବି ବେଶୀ ଡ଼େରି ନାଇଁ କରିକିରି ଡକ୍ଟର୍ ପାଖ୍କେ ଯାଇକିରି ଡକ୍ଟର୍ଙ୍କୁ ସାକ୍ଷାାତ୍ କରିକିରି ମ୍ୟାଲେରିଆ ଯେନ୍ ଟେବ୍ଲେଟ୍ ଗଭ୍ମେଣ୍ଟ୍ ତ ସପ୍ଲାଏ ହଉଚେ କ୍ଲୋରୋକ୍ୱିନ୍ ଟେବ୍ଲେଟ୍ ହେଉ ଡକ୍ଟର୍ଙ୍କର ପରାମର୍ଶରେ ସେଟା ଖାଇକିରି ଟ୍ରିଟ୍ମେଣ୍ଟ୍ ହେଇଯିବାର୍ଟା ହିଁ ବହୁତ୍ ବଢ଼ିଆ